ଓକିଲ ସଂଘ ଆମର ମାନେ ଆମେ ଯୋଉ ଧରନ୍ତୁ ଗୋଟେ କେସ୍ ନେଇକି ଆମେ ଯାଉଛେ କଚେରୀକୁ ସେଥିରେ ଆମର ପିଲାର ସାର୍ଟିଫିକେଟ୍ ହେଉ କିମ୍ବା ଜମି ବାଡ଼ିର କୌଣସି ବିବାଦିଆ ଅଂଶ ହେଉ ସେଥିରେ ଆମେ ଗଲାବେଳେ ଆମକୁ ସେମାନେ ପଇସାପତ୍ର ମାଗନ୍ତି କିମ୍ବା ସେ କାମକୁ ବହୁତ ଦିନ ପର୍ଯ୍ୟନ୍ତ ସେ ଆମକୁ ଘୁରାନ୍ତି ସେ କାମ ଜଲ୍ଦି ଆମର ହେଇପାରେ ନାହିଁ ଯାହାଫଳରେ ଆମର ପିଲା ଛୁଆ ଧରନ୍ତୁ ପଢ଼ୁଥିବା ସେ ସାର୍ଟିଫିକେଟ୍ ନ ପାଇଲା ପର୍ଯ୍ୟନ୍ତ ଆମେ କୌଣସି ଜାଗାରେ ଆଡ଼ମିସନ୍ କରିପାରୁନି ଆଉ ସେଥିପାଇଁ ଆମେ ବହୁତ ଅସୁବିଧାରେ ପଡ଼ୁ ଆଉ ଯାହାକି ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଏଇଟା ମାନେ ଆଦିବାସୀ ବହୁଳ ଅଞ୍ଚଳ ତେଣୁ ଆମେ ସବୁ ଜିନିଷ ଜାଣିପାରୁ ନାହୁଁ ବାକି ରହିଲା ଥାନା ଥାନାରେ ଆମର ଯୋଉ ଆମ ଘରୋଇ ଗୋଟେ ପ୍ରୋବ୍ଲେମ୍ କିଛି ଅସୁବିଧା ନେଇକି ଗଲେ ଥାନାରେ ଆମେ ଯାଇକି ଯଦି କହୁଛେ ସେ ଥାନା ବାବୁ ବି ଆମକୁ ଶୁଣନ୍ତି ନାହିଁ ଠିକ୍ ହିସାବରେ ଆଉ ସେ କଥାକୁ ସେ ବି ଘୁରାନ୍ତି ଆମକୁ ହଇରାଣ ହୁଏ ଆମେ ଗରିବ ଲୋକ ମୂର୍ଖ ଲୋକ ଜାଣି ନାହାନ୍ତି ଆଉ ଆମର ତ ଆଦିବାସୀ ଅଞ୍ଚଳରେ ଜାଣିଛନ୍ତି ପାଠପଢ଼ା ଖୁବ୍ କମ୍ ତେଣୁ ଲୋକଙ୍କୁ ସେମାନେ ଜଣାନ୍ତି ନାହିଁ ସେ ଜିନିଷକୁ ଜଲ୍ଦି ଶୁଣନ୍ତି ନାହିଁ କି କୋର୍ଟ କୋର୍ଟକୁ ଗଲେ ବି ସେମିତି କଚେରିରେ ଆମର ଧରନ୍ତୁ କୋର୍ଟକୁ ଗଲେ କୌଣସି ଗୋଟେ କେସ୍ ମେଟର୍ ନେଇକି ସେ କେସ୍ ମେଟର୍କୁ ବି ଜଲ୍ଦି ଆମର ଓକିଲ ସଂଘ ଶୁଣନ୍ତି ନାହିଁ ଯାହାଫଳରେ ଓକିଲମାନେ ବି ଆମକୁ ମାସ ମାସ ଧରି ଘୁରାନ୍ତି ସେ କୋର୍ଟରେ ବି ଓକିଲମାନେ ବି ଶୁଣନ୍ତିନି ଆଉ ପଇସାପତ୍ର ତ ଯାହା ମାଗନ୍ତି ମାଗନ୍ତି ଆମର ଏ ଆଦିବାସୀ ହରିଜନ ଏରିଆରେ ଆମର ଗରିବ ଲୋକମାନଙ୍କୁ ଏମିତି ହଇରାଣ କରନ୍ତି ମୂର୍ଖ ଲୋକ ଜାଣି ନାହାନ୍ତି ତେଣୁ ବାରମ୍ବାର ଘୁରାନ୍ତି ଜିନିଷଟା ବହୁତ ହଇରାଣ ହେଉ ଯାହାଫଳରେ ଲୋକମାନେ ଉପକାର ପାଆନ୍ତିନି ତେଣୁ ସରକାର ଏଥିପ୍ରତି ଟିକେ ଧ୍ୟାନ ଦେବେ ସେ ଓକିଲ ସଂଘକୁ କିମ୍ବା କୋର୍ଟ କିମ୍ବା ଥାନାକୁ ଟିକେ ଜଣେଇବେ ଏଇ ଜିନିଷ ଯେମିତି ଆମର ଗରିବ କଲ୍ୟାଣ ପାଇଁ ଏଇ ଉଦ୍ଦେଶ୍ୟରେ ଆମେ କହୁଛୁ ଆଉ ଆଉ ବିଶେଷ ଆଉ ମୁଁ କିଛି କହୁନାହିଁ ଆମର ଗରିବ କଲ୍ୟାଣ ପାଇଁ ଏହିସବୁ କରିବେ ସରକାର ଯେମିତି